ସରକାର ମୁଖ୍ୟ ସେ ଯୋଜନାମାନେ ଯେନ୍ଟା ଅଛେ କଲ୍ୟାଣ ନିଯୁକ୍ତି ଶିକ୍ଷା ଯେନ୍ ଅଛେ ହେଡ଼ ଯେନ୍ ମାଗଣାରେ ଯେନ୍ ସ୍କୁଲରେ ବହି ପତର ଆଉଛେ କାଲିଆ ଯୋଜନା ଯେନ୍ ପଇସା ପତର ଯେନ୍ ଲୋକ ଯେନ୍ ପାଉଛନ୍ ଖୁସ ଖୁସି ହେଇ ଯାଉଛନ ପୁରା ଖୁସିରେ ପୁରା ସବୁ ଜିନିଷ୍ କରୁଛନ୍ ପାଞ୍ଚ ପାଞ୍ଚ ହଜାର ତ ମାଫି ମାଫି ଦେଇ ନଉଛି ବିଜୁ ଯେନ୍ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଯେନ୍ ଆମ୍ବୁଲାନ୍ସ ସେବାର୍ ହେଇଯାଉ ଯେନ୍ ବିଜୁ ଜନତା ଯେନ୍ କାର୍ଡ଼ ଟାଇପର ଯେନ୍ ଦିଜେ ହେଥିରେ ବି ସେବା ପାଇ ଯେନ୍ ମସ୍ତ